ହଁ ହ୍ୟାଲୋ ହଁ ହଁ କହୁଥିଲି ମୁଁ ବର୍ତ୍ତମାନ ଏହି ଆମର ଏହି ଗୋଟେ ଟ୍ରାଫିକ ରହିଯାଇଛି ତ ସେ ପାଖରେ ଗୋଟେ ଘର ଅଛି ସେହି ଘରେ ଦଉଛି ବର୍ତ୍ତମାନ ଗ୍ୟାସ ଟା ହଁ ହଁ ହଁ ହଁ ହଁ ହଁ ସାର ଆଣିଦଉଛି ଆଣିଦଉଛି କ'ଣ ପାଇଁ ନା ଆମର ଏହିଠି ଗୋଟେ ଟ୍ରାଫିକ ରହିଯାଇଥିଲା ତ ଆଉ ଅନ୍ୟ ଜଣଙ୍କ ଘରେ ମଧ୍ୟ ଦଉଛି ଆଉ ଆଣିବା ସମୟରେ ପାଞ୍ଚଟା ଆମର ଗ୍ୟାସଟା ସରିଗଲା ସେଠିକି ମୋତେ ମୁଁ ପୁଣି ଥରେ ଗଲି ଅଫିସ କୁ ଆଉ ଅଫିସ ରୁ ଆସିଲା ଟାଇମ ରେ ଆମ ଟ୍ରାଫିକ ମଧ୍ୟ ପଡ଼ିଗଲା ଆପଣ ଅଧଘଣ୍ଟା ତଳେ କଲ କରିଥିଲେ ମୁଁ ଚିହ୍ନି ପାରୁନିଯେ ମୁଁ ଯାଉଛି ଆପଣ ଙ୍କ ସେହି ସେମ ଆଡ଼୍ରେସରେ ଆଣିଦେବି ତ ହଁ ହଁ ହଁ ହଁ ସରି ସରି ଶୁଣନ୍ତୁ ଏକଚୁଆଲି ହଁ ହଁ ଶୁଣନ୍ତୁ ଶୁଣନ୍ତୁ ଏକଚୁଆଲି ମୋର ବି କିଛି ପ୍ରୋବ୍ଲେମ ରହିଗଲା ମାନେ ଆସିବା ସମୟରେ ପାଞ୍ଚଟା ଗ୍ୟାସ ଜଣଙ୍କର ଅର୍ଡ଼ର ଥିଲା ତ ସେପଟେ ଦେଇଦେଲି ଆଉ ଆସିବା ସମୟରେ ସେ ଆମ ଟ୍ରାଫିକ ବି ରହିଗଲା ଆଉ ହଁ ହଁ ମୁଁ ବୁଝିଲି ବୁଝିଲି ହଁ ହଁ ଆପଣ ପେମେଣ୍ଟ ମଧ୍ୟ କରିଦେଇଛନ୍ତି ହଁ ଆପଣ ପେମେଣ୍ଟ ମଧ୍ୟ କରିଦେଇଛନ୍ତି ମୁଁ ବୁଝିଲି ଯାଉଛି ଯାଉଛି ଏ ଆମ ଗାଡ଼ିରେ ଟିକେ ପେଟ୍ରୋଲ ପକାଇକି କ'ଣ ଯେ ମୁଁ ବାହାରି ପଡ଼ୁଛି ସାଙ୍ଗେ ସାଙ୍ଗେ ଜଣଙ୍କ ଘରେ ହିଁ ଦଉଥିଲି ତ ଆପଣଙ୍କ ଗଳି ଏ ପାଖରେ ହିଁ ଅଛି ମୁଁ ଯାଉଛି ଗୋଟେ ପାଞ୍ଚ ଦଶ ମିନିଟିରେ ଆପଣ ଦୟାକରି ରାଗନ୍ତୁନି ମୁଁ ବୁଝିଲି ଆପଣ ଗୋଟେ ଅଧଘଣ୍ଟେ ତଳେ ହିଁ ଅର୍ଡ଼ର ଦେଇଥିଲେ ଯେ ହଁ ହଁ ମୁଁ ବୁଝିଲି ଯାଉଛି ଯାଉଛି ଆପଣଙ୍କର ପାଖେରେ ଯାଉଛି ଆପଣଙ୍କର ପେମେଣ୍ଟ ଟା ଆପଣ ଫୁଲ ଦେଇ ଦେଇଥିଲେ ତ ଆଚ୍ଛା ଆଚ୍ଛା ହଁ ସାର ଯାଉଛି ଯାଉଛି ମୁଁ ଗୋଟେ ହଁ ହଁ ମୁଁ ଗୋଟେ ଅଧଘଣ୍ଟାରେ ଯାଉଛି ସାର୍ ହଁ ହଁ ସାର୍ ମୁଁ ଗୋଟେ ପନ୍ଦର ମିନିଟିରେ ସାଙ୍ଗେ ସାଙ୍ଗେ ପହଞ୍ଚୁଛି ଜଣଙ୍କ ଘରେ ଦିଆହୋଇଥିଲା ତ ସେହି ଟ୍ରାଫିକରେ ଆମେ ଅଟକି ଯାଇଛୁ ତାପରେ ପେଟ୍ରୋଲଟା ଟିକିଏ ପକାଇକି ସାଙ୍ଗେ ସାଙ୍ଗେ ବାହାରି ପଡ଼ିବୁ ଦେଖନ୍ତୁ ପେଟ୍ରୋଲ ଯଦି ପକାଇବୁନୁ ଗାଡ଼ିରେ ମାନେ ଆପଣଙ୍କ ଘରକୁ ସେ ଗଳିକୁ ଆସିହବନି ଆପଣଙ୍କର ଛଡ଼ା ଆଉ ପାଞ୍ଚ ଜଣ ମଧ୍ୟ ମଗାଇଛନ୍ତି ଆପଣଙ୍କ ସେମ ଗଳିରେ ଆଉ ପାଞ୍ଚ ଜଣଙ୍କୁ ମଧ୍ୟ ଦବାର ଅଛି ସାର୍ ଆସୁଛୁ ଗୋଟେ ପାଞ୍ଚ ଦଶ ମିନିଟିରେ ପହଁଛି ଯାଉଛୁ ଆପଣଙ୍କ ପାଖରେ ଆପଣ ଟେନସନ ନିଅନ୍ତୁନି ଆପଣଙ୍କୁ ସମାନ ଟାଇମ ରେ ମିଳିଯିବ ସାର୍ ଆସୁଛି ଆସୁଛି ଗୋଟେ ପନ୍ଦର ମିନିଟ୍ ଯଗିଦିଅନ୍ତୁ ଆପଣ ଠିକ ଅଛି ହଁ ହଁ ସାର୍ ଠିକ ଅଛି ସାର୍ ହଉ ଆସୁଛି ସାର୍ ହଉ ଧନ୍ୟବାଦ ସାର୍ ଆସୁଛୁ ଆସୁଛୁ ହଉ ରଖିଲି